ମୁଁ ମୋର ଗୋଟିଏ ସାଙ୍ଗର ବାହାଘରକୁ ଯାଇଥିଲି ସେ ଡ଼ାକିଥିଲା ତା'ର ଭୋଜି ଖାଇବା ପାଇଁ ମଧ୍ୟ ଯାଇଥିଲି ସେଦିନ ପହଞ୍ଚିଥିଲି ଗଲା ବେଳକୁ ଦେଖିଲା ବେଳକୁ ଶହେ ଜଣଙ୍କ ପାଇଁ ଭୋଜିର ଆୟୋଜିତ କିନ୍ତୁ ରୋଷେୟାର ଦେଖାନାହିଁ ତ ସେ ପରିସ୍ଥିତିରେ କ'ଣ ମୋତେ କରିବାକୁ ପଡ଼ିଥିଲା ରୋଷେଇ ମୁଁ କେମତି କ'ଣ କରିବି କିଛି ଜାଣି ପାରିନଥିଲି ଏକା କେମତି କରିବି ଏତେ ଜିନିଷ କିଛି ବି ନଲେଜ୍ ନଥିଲା ତ ସାଙ୍ଗମାନଙ୍କର ସାହାଯ୍ୟ ନେଲି କିଏ ଜଣେ ପାଣି ଆଣିଲା ତ କିଏ ଆଉ ଜଣେ ପରିବା କାଟିଦେଲା କିଏ ଜଣେ ରସୁଣ ଛଡ଼େଇଲା କିଏ ଜଣେ ପିଆଜ କାଟିଲା ଆଉ କିଏ ତ ମସଲା ବାଟିଲା ଏମିତି କରି ସମସ୍ତେ ସମସ୍ତଙ୍କର କାର୍ଯ୍ୟ ସମ୍ପାଦନ କଲେ ଆଉ ରୋଷେଇ ମଧ୍ୟ ଆରମ୍ଭ ହେଲା ରୋଷେଇ ଚାଲୁଥାଏ ରୋଷେଇ ଚାଲିବାର ଏମତି ସମସ୍ତଙ୍କର ସାହାଯ୍ୟ ଇଏରେ ରୋଷେଇ ସୁରୁଖୁରୁରେ ସରିଗଲା ସରିଯିବା ପରେ ସମସ୍ତ ସମେସ୍ତେ ଭୋଜି ଖାଇଲେ ଖୁସିରେ ଖାଇଲେ ଏବଂ ଭୋଜି ମଧ୍ୟ ସ୍ୱାଦ ହୋଇଥିଲା ରୋଷେଇ ସମସ୍ତଙ୍କୁ ପସନ୍ଦ ଆସିଥିଲା ଅଳ୍ପ ସମୟ ଭିତରେ ମୁଁ ଅଧିକ ଜଣଙ୍କର ରୋଷେଇ କରିପାରିଥିଲି ତ ସାଙ୍ଗମାନଙ୍କର ସାହାଯ୍ୟରେ ଏଇଟା ମୋର ଗୋଟେ ଅଭିଜ୍ଞତା ଥିଲା